ଆଜ୍ଞା ଆଜ୍ଞା

ହଁ ବରା ଅଛି ହଁ ମିଠା ସବୁ ରସଗୋଲା ବରଫି ଛେନାପୋଡ଼ ଯାହା ମିଳିବ ଆପଣ କ'ଣ ନେବେ ବରା ଅଛି କୋଡ଼ିଏ ଟଙ୍କା ତା'ସହ ଆଳୁଦମ ବି ଅଛି ହଁ ଅଛି ପୁଦିନା ଚଟଣି ପାଇଯିବେ ନଡ଼ିଆ ଚଟଣି ପାଇଯିବେ ନାହିଁ ସେଇଟା ନାହିଁ ଆମର ମିଠା ରସଗୋଲା ପାଇଯିବେ ପେଡ଼ା ପାଇଯିବେ ବରଫି ପାଇଯିବେ କାଜୁ କତଲି ପାଇଯିବେ ହଁ ମିଠା ଝିଲି ଅଛି ସବୁ ଦଶ ଟଙ୍କା ପନ୍ଦର ଟଙ୍କା ଲେଖା ପଡ଼ିବ ବଡ଼ ଛୋଟ ପିସ୍ ହଁ ଛେନାପୋଡ଼ ଅଛି

ଆଜ୍ଞା ଆଜ୍ଞା ଆପଣ ଆପଣ ଯେତେ ନେବେ ପଚାଶ ଟଙ୍କା କୋଡ଼ିଏ ଟଙ୍କା ଶହେ ଟଙ୍କା ଶହେ ଟଙ୍କା ଖଣ୍ଡେ ପଡ଼ୁଛି

ରସଗୋଲା ଆପଣଙ୍କୁ ମିଳିଯିବ ଛୋଟ ପାଞ୍ଚ ଟଙ୍କା ଆଉ ତା'ଠୁ ବଡ଼ ଦଶ ଟଙ୍କାରେ ପାଇଯିବେ ଆଉ ଆଉ ପନ୍ଦର କୋଡ଼ିଏ ଟଙ୍କାରେ ବି ଅଛି ଆପଣ ଯେଉଁଟା ଇଚ୍ଛା ହେବ ଆପଣ କହିବେ ଆମେ ସେଇଟା ମଗାଇକି ଆପଣଙ୍କୁ ପଠାଇ ଦେବା ହଁ ମାନେ ଦଶ ଟଙ୍କିଆ ସବୁଠୁ ଛୋଟ ଟିକେ ମିଡ଼ିୟମ୍ ସାଇଜ୍ ଆଉ

ଆଜ୍ଞା ରସୁଣ ଚଟଣି ହଉ ହଉ ଆପଣ ଆପଣ କେତେ ନେବେ କହୁନାହାଁନ୍ତି ଆମେ ସେତିକିଟା ପାର୍ସଲ୍ କରିଦେବା ଆଚ୍ଛା ଶହେ ଟଙ୍କାରେ ନେବେ ଯଦି ଆମେ ସେ ପଚାଶ ଟଙ୍କାର ମିଠା କରିଦେବା ପଚାଶ ଟଙ୍କାର ବରା କରିଦେବା ହଁ ନାହିଁ ନାହିଁ ତିରିଶ ଟଙ୍କାର ବରା କୋଡ଼ିଏ ଟଙ୍କାର ଆଳୁଦମ ନା ଆଜ୍ଞା ହଉ ହଉ ଆଉ ଆଉ ଆପଣ ଆଉ କିଛି ଦେଖୁନାହାଁନ୍ତି ମିଠା ହଁ ଅଛି ଆମର ବରଫି ଭଲ ଅଛି ସବୁ ଭଲ ଟେଷ୍ଟ ଅଛି ଆପଣ କେଉଁଟା କୁହନ୍ତୁ ଯଦି ଆପଣଙ୍କ ଇଚ୍ଛା ଅଛି ନେବେ ହଁ ବରଫି ଗୋଟେକୁ ଦଶ ଟଙ୍କା ଲେଖା ପାଇବେ

ହଉ ହଉ

ହଉ ହଉ ଠିକ୍ ଅଛି ହଉ ହଉ ମୁଁ ଆପଣଙ୍କୁ ପିଲା ସହ ପିଲାଙ୍କୁ ନେଇ ପଠାଇ ଦେବି ସେ ଆପଣଙ୍କ ଘରେ ଦେଇ ଆପଣଙ୍କ ଠୁ ପଇସା ନେଇ ଆସିବ ଆଉ

ଆଜ୍ଞା ଆଜ୍ଞା ଠିକ୍ ଅଛି ଠିକ୍ ଅଛି ହଉ ଆଜ୍ଞା ଆଜ୍ଞା